ଓଡ଼ିଆ ଭାଷାକୁ ସର୍ବ ସମ୍ମୁଖରେ ପ୍ରକାଶିତ କରିବାକୁ ହେଲେ ଓଡ଼ିଆ ଭାଷା ବ୍ୟାକରଣ ଏବଂ ଗଠନ ସୃଜନଶୀଳ ଦିଗକୁ ଠିକ୍ କରିବାକୁ ପଡ଼ିବ ଓଡ଼ିଶା ଓଡ଼ିଆ ଭାଷାକୁ ପଢ଼ିଲା ବେଳେ ବା ଲେଖିଲା ବେଳେ ବିଭିନ୍ନ ପ୍ରକାର ମାତ୍ରା ହୁଏ ଯଦି ମାତ୍ରାରେ ଟିକେ ଭୁଲ୍ ହୋଇଯାଏ ତାହାକୁ ଠିକ୍ ସେ ଶବ୍ଦ ଉଚ୍ଚାରଣ ଏବଂ ପଢ଼ିବା ବି ମଧ୍ୟ ଭୁଲ୍ ହେଇଯାଏ ଆକୁ ଯୋଉ କବି କି ଯୋଉ ଲେଖକ ମାନେ ଗୀତ ଉ ହେବା ଗଦ୍ୟ ହେଉ ଯୋଉମାନେ ଲେଖନ୍ତି ସେମାନେ ପୁରା ଧ୍ୟାନର ସହିତ ମାତ୍ରା ଏବଂ ଉଚ୍ଚାରଣ କୁ କେମିତି ସାମଞ୍ଜସ୍ୟ ରଖି କରିହେବ ସେମାନେ ଏ ଦିଗରେ ଵିଶେଷ ଧ୍ୟାନ ଦିଅନ୍ତି